ଆପଣ ଡ୍ରାଇଭର୍ ବାବୁ କହୁଛନ୍ତି ତ ହଁ ମୁଁ ଏଇ ସରୋଜିନି କହୁଥିଲି ଦୁଇ ତିନି ଦିନ ପରେ ପୂର୍ବୁରୁ ଯେଉଁ ଯାଇଥିଲେ ଆପଣ ନୂଆ ସହର ନେଇକରି ଗାଡ଼ି ହଁ ମୁଁ କହିବାର କଥା କ'ଣ କି ଆମ ପରିବାର ସମସ୍ତେ ଆପଣଙ୍କୁ ବେଶି ପ୍ରଶଂସା କରୁଛନ୍ତି କ'ଣ ତାଙ୍କୁ ଟିକିଏ ଧନ୍ୟବାଦ ଜଣା ଯା ହଉ ବଢ଼ିଆ ଲୋକଟିଏ ଆମକୁ ଭଲ ବାଗରେ ବୁଲେଇବାଲେଇ ଆଣିଲେ ତାଙ୍କ ବ୍ୟବହାର ପତ୍ର ବଢ଼ିଆ ନୂଆ ସହରଟା ଆମକୁ ବୁଲିବାକୁ କିଛି ଅସୁବିଧା ହେଲାନି ଖୋଜିବା ପାଇଁ ଆମକୁ ସବୁଆଡ଼େ ଦେଖାଦେଖି କରିକିରି ଭଲରେ ବୁଲେଇବାଲେଇ ଆଣିଲେ ତ ହଁ ସେଥିପାଇଁ ଧନ୍ୟବାଦ ଟିକିଏ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବାପାଇଁ ମୋ ଫୋନ୍ ଲଗେଇଲି ଆଉ ଆଗକୁ ଯୁଆଡ଼େ ଯିବୁ ଆପଣଙ୍କ ନମ୍ବର୍ ମୋତେ ବି ଘରେ କହିଲେ କହିଲେ ଯାହାହଉ କେଉଁଠି ଡ୍ରାଇଭର୍ ଭାଇଙ୍କ ନମ୍ବର୍ଟା ଜାଣିଲୁ ତାଙ୍କୁ କେଉଁଠି ଚିହ୍ନିଲୁ ଭଲ ଡ୍ରାଇଭର୍ଟେ ଆମକୁ ଆଣିକି ଯୁଟେଇଲୁ ଆମେ ଭଲ ସୁବିଧାରେ ବୁଲିବାଲି କରି ଆସିଲେ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସମସ୍ତଙ୍କର ଦେଲେ ଆଉ ଆମେ ଯେତେବେଳେ ଯିବୁ ଆଉ ଯୁଆଡ଼େ ଆପଣଙ୍କୁ କଲ୍ କରିବୁ ଆପଣଙ୍କୁ ତ ନମ୍ବର୍ ରହିଲା ମୋ ପାଖରେ ଯେତେବେଳେ ଆମେ ଯିବୁ ଆପଣଙ୍କୁ କଲ୍ କରିବୁ ଆଉ ଟିକିଏ ଆମ ପାଇଁ ସମୟ ଦେବେ ଆଉ ହଁ ହଁ ଆମ ପାଇଁ ସମୟ ଦେବେ ଆସିବେ ଯିବା ଯୁଆଡ଼େ ବୁଲିବା କଥା ଆପଣ ତ ପ୍ରାଏ ସବୁଆଡ଼େ ଗାଡ଼ି ନେଇକି ଯାଉଛନ୍ତି ସବୁଆଡ଼େ ଜାଗା ଜାଣିଛନ୍ତି ଆଉ ଗଲେ ଟିକିଏ ଆମ ପାଇଁ ସୁବିଧା ହବ ଆଉ ହଁ ହଁ ହଉ ହଉ ରଖୁଛି ହଉ ହଉ